ହ୍ୟାଲୋ ସାର୍ ମୁଁ ନିରଞ୍ଜନ ସାହୁ କହୁଛି ଏଥିରେ ପଶୁପାଳନ ବିଷୟରେ ମୁଁ କିଛି କହିିବାକୁ ଯାଉଛି ଆମର ଜାତୀୟ ପଶୁ ହେଉଛି ଭାରତର ବାଘ ଯେପରି ଓ ଆମେ ବାଘକୁ ପାଳନ କରୁ ମଧ୍ୟ ସେପରି ଆମର ପାଳନ ପଶୁ ହେଉଛି ଗାଈ ଗୋରୁ ଏହି ଗାଈ ଗୋରୁ ମଧ୍ୟ ପାଳନ କରୁ ଓ ଅନେକ ପଶୁ ମଧ୍ୟ ପାଳନ କରିଥାଉ ଯେପରି ଗାଈ ଗୋରୁକୁ ବେଶୀ ପାଳନ କରୁ କାହିଁକିନା ଏଇଟା ଏ ଗାଈ ଗୋରୁ ଆମର ଅନେକ କାମରେ ଆସିଥାନ୍ତି ଗାଈ ଗାଈ ଆମର ଦୁଗ୍ଧ ମଧ୍ୟ ଦେଇଥାଏ ଓ ଗୋରୁ ଓ ଆମର ଫସଲ କରିବାକୁ ବହୁତ ଆବଶ୍ୟକରେ ଆସନ୍ତି ଓ ଗାଈର ଯେଉଁ ମଳମୂତ୍ର ଆସେ ସେଇଟା ଖତ ହୋଇଥାଏ ସେହି ଖତ ଆମ କ୍ଷେତ ପଡ଼ିଆରେ ଦେଇ ଦେଇଥାଉଁ ସେଥିପାଇଁ କ୍ଷେତ ମଧ୍ୟ ବହୁତ ଫସଲରେ ଉତ୍ପନ୍ନ ହୁଏ ପଶୁପାଳନ ଯେପରି ଅନେକ ରହିଛି ସେହିପରି ଅନେକ ପଶୁ ବାଘ ଗାଈ ଗୋରୁ ଓ ଅନେକ କେତେ ପଶୁପାଳନ କରି ଆମେ ଥାଉ ସେପରି ପଶୁପାଳନ ଆମକୁ ବହୁତ ଭଲ ଭାବେ ଲାଗେ ଏବଂ ଏବେ କୁକୁର ମଧ୍ୟ ବହୁତ ଭାବରେ ଲୋକେ ପାଳନ କରୁଛନ୍ତି କୁକୁର ବୋଧେ ଆମ ଘର ଜଗୁଆ ପଶୁ ଭାବରେ ପାଳନ କରନ୍ତି ଘରରେ ରଖିବା ପାଇଁ ଘରର ଆଗରେ ସେହିକି ଗୋରୁ ଆମ ଦେଶରେ ବହୁତ ଅଧିକାଂଶ ଭାବରେ ପାଳନ କରନ୍ତି ଯେପରି ଆମ ଗୋମାତା ହିସାବରେ ପାଳନ କରୁ ଓ ପୂଜା କରିଥାଉ ସେ ଗାଈ ଗୋରୁକୁ ଏହି ପଶୁପାଳନ ହେଉଛି ବହୁତ ଭଲ ଭାବେ ଜାଣିଛୁ ବହୁତ ଭଲ ଭାବେ କରୁ ପଶୁପାଳନ